ହେଲୋ ଅଲିଭ ରେଷ୍ଟୁରାଣ୍ଟରୁ କହୁଥିଲେ କି ମୁଁ ଗୋଟେ ଅର୍ଡର୍ କରିଥିଲି ସେଇ ଚିକେନ୍ ତନ୍ଦୁୁରାଇ ଆଉ ପରଠା ବାକି ସେଇ ମୋଗଲେଇ ଏମିତି ଗୋଟେ ଚାରି ପାଞ୍ଚଟା ଅର୍ଡର୍ କରିଥିଲି ଦେଖନ୍ତୁ ବର୍ତ୍ତମାନ ମୁଁ ସେଇ ଜାଗାରେ ରହୁନି ଏବେ ଆଡ୍ରେସ୍ ଅନ୍ୟ ମୋର ଗୋଟେ ଜରୁରୀ କାମ ଆସିଲା ସେଇ କାମ ଆସିବାରୁ ମୁଁ ବର୍ତ୍ତମାନ ମୁଁ ଆଉ ଅନ୍ୟ ଜାଗାକୁ ଆସିଛି ସେ ମୋତେ ଲୋକେସନ ଚେଞ୍ଜ୍ କରନ୍ତୁ ମୋର ଆଡ୍ରେସ୍ ଏଇ ଆଡ୍ରେସଟା ମୁଁ ଦେଉଛି ଏଇ ଆଡ୍ରେସଟା ଲେଖିଦିଅନ୍ତୁ ଆଉ ଏ ଆଡ୍ରେସରେ ମୋତେ ପହଞ୍ଚେଇ ଦେବେ ଏଇ ଆଡ୍ରେସଟା ହେଉଛି ଦେଖନ୍ତୁ କୋରାପୁଟୁ ଜିଦ୍ କଲୋନୀ ନ୍ୟାସନାଲ୍ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଆଗ ଗଳିଟାରେ ମୋତେ ଆଣିକରି ଟିକେ ପହଞ୍ଚେଇ ଦେବେ ମୋ ଆଡ୍ରେସଟା ପ୍ଲିଜ୍ ଟିକେ ଟିପି ଦିଅନ୍ତୁ